ଆମ ପରିବାରରେ ବେଶୀ ଜଣ ଲୋକ ନାହାଁନ୍ତି ତ ମୁଁ ବଗିଚାରୁ ଯେଉଁସବୁ ପରିବା ଗଛ କିମ୍ବା ଫଳ ଗଛ କି ଫୁଲଗଛ ଯାହାବି ମୁଁ ଲଗାଇଛି ସେଥିରୁ ମୋତେ ପର୍ଯ୍ୟାପ୍ତ ଜିନିଷ ମିଳିଯାଇଥାଏ ମୁଁ ବେଶୀ ଆଶା ତ କରୁନାହିଁ କିନ୍ତୁ ଯେପରି ଗଛଟି ଭଲରେ ଭଲରେ ଫଳ ଦେବ ଏଥିପାଇଁ ମୁଁ ତାକୁ ଘରୋଇ କିଛି ଉପଚାର ଦିଏ ଯେପରି ଗୋବର ଆଣିକି ଦିଏ ଖତ ଆଣିକି ଦିଏ ଏବଂ ମାଟିକୁ ଫସ୍ଫସ୍ କରିକି ରଖିଥାଏ ରାସାୟନିକ ସାରର ପ୍ରୟୋଗ ମୁଁ କରେ ନାହିଁ ଯଦି ଅତ୍ୟଧିକ ମାତ୍ରାରେ ଆବଶ୍ୟକ ପଡ଼ିଲା କି ପୋକ ଗୁଡ଼ାକ ଖାଇ ଗଲେ ପତ୍ରକୁ ତାହେଲେ ଯାଇକି ମୁଁ ଯାଇ ପ୍ରୟୋଗ କରିଥାଏ ନହେଲେ ସାଧାରଣତଃ ମୁଁ କରେ ନାହିଁ ଏହିଭଳି ଭାବରେ ମୁଁ କାର୍ଯ୍ୟଟି କୁ କରିଥାଏ କିନ୍ତୁ ମୁଁ ଅଧିକ ଉତ୍ପାଦ ହେବା ପାଇଁ ମୁଁ ଚାରା ତ ମୋର ଏଇ ଗାଁରୁ ହିଁ ମିଳିଯାଇ ଥାଏ ତ ମୁଁ ଅଲଗା କୁଆଡ଼ୁ ବାହାରୁ ଆଣେ ନାହିଁ ତ ସେମିତି ଯଦି ଦେଖେ କେଉଁଠି କୌଣସି ନୂତନ ପ୍ରକାରର ଗଛ ଯେଉଁଥିରେ ଦୈନନ୍ଦିନ ଅପେକ୍ଷା ସବୁ ପନିପରିବା ଫଳ ଅପେକ୍ଷା ଏଥିରେ ଟିକେ ବେଶୀ ମାତ୍ରାରେ ରୁହେ ଭଲ ବି ବାରମାସୀ ତାହେଲେ ମୁଁ ଆଣିକି ତାକୁ ଏଇ ଥରେ କି ଦୁଇଥର ପରୀକ୍ଷଣ କରେ ଯଦି ଭଲ ଲାଗିଲା ତାହେଲେ ତାକୁ ବି ମୁଁ ରଖିଥିବା ମଞ୍ଜି ଭିତରେ ଆଡ଼ କରିଥାଏ ପରବର୍ତ୍ତୀ ବର୍ଷ କିମ୍ବା ସେଇ ବର୍ଷ ତାକୁ ବ୍ୟବହାର କରିଥାଏ ଯଦି ମୋତେ ଭଲ ଲାଗିଲା ତାହେଲେ ତା ମଞ୍ଜିକୁ ମୁଁ ରଖେ ଏବଂ ପ୍ରତିବର୍ଷ ରୋପଣ କରିଥାଏ ନହେଲେ ମୁଁ ସେମିତି ମୋର ଅଧିକ ମଞ୍ଜି କିମ୍ବା ମୁଁ ଚାରା କେବେ କେଉଁଠୁ କିଣି ନାହିଁ ହଁ କିଛି ଫୁଲ ଗଛ ଚାରା ଯେପରି ଚାରା ଯେପରିକି ଗେଣ୍ଡୁ ଫୁଲର ଚାରା ଆମ ଗାଁ ମା ଗାଁ ମାନଙ୍କରେ ସମସ୍ତଙ୍କ ଘରେ ଲଗାଇ ଥାଆନ୍ତି ତ ମୋ ପାଖରୁ ବହୁତ ଜଣ ନିଅନ୍ତି ମୁଁ ବି ଯଦି କେହି ନୂଆ କିଛି ଗେଣ୍ଡୁ ଫୁଲ ଆଣିଥାନ୍ତି ତାହେଲେ ମୁଁ ବି ତାଙ୍କ ପାଖରୁ ଆଣି ଥାଏ ଖୁବ୍ ଭଲ ଲାଗେ